ଆମ ସଂସ୍କୃତିରେ ମୁଖ୍ୟ ବୃତ୍ତି ହେଉଛି ମୁଖ୍ୟତଃ କୃଷି କୃଷି ଓ ମାଛ ଧରା ଲୋକମାନେ ଏହି ବୃତ୍ତିରୁ ଦୂରେଇ ଯାଉଛନ୍ତି କାରଣ ଲୋକମାନେ ବକ୍ଷତଃ ପ୍ରଥମେ ବ୍ୟବସାୟ ଆଉ ଚାକିରୀ ଆଡ଼କୁ ଅଧିକ ଯାଉଛନ୍ତି କୃଷି କରିବା ଦ୍ୱାରା ଲୋକମାନେ ଭାବୁଛନ୍ତି କି ସେମାନେ ସାଧାରଣ କୃଷକରେ ହିଁ ରହିଯିବେ ଓ ମାଛ ଧରା ଦ୍ୱାରା କେତେବେଳେ ବହୁତ ଲାଭ ହେଉଛି ତ କେତେବେଳେ ବହୁତ କ୍ଷତି ସହିବାକୁ ପଡ଼ୁଛି କୃଷି ମଧ୍ୟ ସେହିପରି ବର୍ଷକରେ ଫସଲ ଥରେ କରି ବର୍ଷ ସାରା ଅପେକ୍ଷା କରିବାକୁ ପଡ଼ୁଛି ଲୋକମାନେ ସେଥିପାଇଁ ବିରକ୍ତି ପ୍ରକାଶ କରୁଛନ୍ତି ଓ ମାଛ ଧରା ବ୍ୟବସାୟ ଏସବୁ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ମାଛ ଧରା ଓ କୃଷିକୁ ଲୋକ ଯେତିକି ପସନ୍ଦ କରୁନାହାନ୍ତି ବ୍ୟବସାୟ ଓ ଚାକିରୀ ପ୍ରତି ଲୋକମାନେ ସେତିକି ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଚାକିରୀ ଦ୍ୱାରା ଲୋକମାନେ ମାସକ ମଧ୍ୟରେ ନିଜର ଦରମା ପାଇଯାଉଛନ୍ତି ଯଦ୍ୱାରା ସେମାନେ ନିଜର ପରିବାରକୁ ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି କିନ୍ତୁ କୃଷି ଓ ମାଛ ଧରା ଆଦି ବୃତ୍ତି ଦ୍ୱାରା ଲୋକମାନେ ନିଜ ସଂସ୍କୃତିରେ ରହିଲେ ମଧ୍ୟ କିନ୍ତୁ ତାଙ୍କର ସେତିକି ଲାଭବାନ ହେଉନାହାନ୍ତି ଯଦ୍ୱାରା ତାଙ୍କ ଘର ପ୍ରତିପୋଷଣ କରିବା ପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ସେମାନେ ବ୍ୟବସାୟୀ ଓ ଚାକିରୀ ଆଡ଼କୁ ଅଧିକ ଅଗ୍ରସର ହେବା ପାଇଁ ପସନ୍ଦ କରୁଛନ୍ତି